ଆମ ପୃଥିବୀ କିଛି ଗ୍ରହ ନକ୍ଷତ୍ର ସୂର୍ଯ୍ୟ ସୌରମଣ୍ଡଳ ଗ୍ରହ ଧୃବତାରା ସଂକ୍ଷତି ମଣ୍ଡଳ ଇତ୍ୟାଦିକୁ ନେଇ ଗଠିତ ଏସବୁ ନଥିଲେ ଦିନ ରାତି ହୋଇ ନ ନ ପାରିଥାନ୍ତା କିନ୍ତୁ ମନୁଷ୍ୟ କିମ୍ବା ଜୀବଜନ୍ତୁ ବଞ୍ଚି ପାରନ୍ତେ ନାହିଁ ତେଣୁ ଏହି ସବୁ ରହିବା ନିହାତି ଦରକାର ଆକାଶରେ ଯେତେବେଳେ ସକ୍ଷତିମଣ୍ଡଳ ପଡ଼ିଥାଏ ଆମକୁ ଦେଖିବାକୁ ବହୁତ ସୁନ୍ଦର ଲାଗେ ଆଉ ପୂର୍ବପୁରୁଷରୁ ଲୋକେ କୁହନ୍ତି ସଂକ୍ଷତିମଣ୍ଡଳ କୁ ଦେଖିଲେ ମନରେ କିଛି ଇଚ୍ଛା ପୂରଣ ହୋଇଯାଏ ବୋଲି ସେଇଟା କେତେ ସତ କେତେ ମିଛ ମୁଁ କହି ପାରିବିନି କିନ୍ତୁ ସେସବୁ ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଧ୍ରୁବତାରା ଅକ୍ଷନ୍ତିମଣ୍ଡଳ ରହିଲେ ଆକାଶଟି ବହୁତ ସୁନ୍ଦର ଦେଖାଯାଏ